ହଁ କ'ଣ ହେଲା କୁହନ୍ତୁ

ସବୁ ଭେରାଇଟିର ଅଛି କ'ଣ ନେବେ ଆପଣ ଅଛି ଅଛି ହଁ ଅଛି ଜିଲାପି ପିସ୍ ହିସାବ ରୁ ଗୁଟେକୁ ପାଞ୍ଚ ଟଙ୍କା ନଉଛି ବେଶୀ ଟିକେ ନେବେ ଯଦି ମୁଁ କମ୍ କରିବି ଡିସକାଉଣ୍ଟ ଟିକେ କରିବି ଦୁଇଶହ ଟଙ୍କାର ନେବି ଆଉ କୋଡ଼ିଏ ଟଙ୍କା ଗୋଟେ ମାନେ ଡିସକାଉଣ୍ଟ କରୁଛି ଆଉ କ'ଣ ନେବେ କ'ଣ କହିଲେ ଅଛି ହଁ ଅଛି କେବେ ଦରକାର୍ ତମକୁ ହଉ ହଉ ଠିକ୍ ଅଛି ଆଉ କ'ଣ କ'ଣ ନେବେ ଅଛି ବହୁତ ଗୁଡ଼ାଏ ଅଛି ପୁରୁଣା ହବ ପାଖାପାଖି ଦଶ ପନ୍ଦର ବର୍ଷ ଆପଣ କେତେବେଳେ ଆସିଲେ ଯେ ଆସିଥିଲେ ହଉ ହଁ ହଁ

ହଁ ଆଜ୍ଞା ହଁ ଆସିଛନ୍ତି ମୋ ପାଖରେ ଡେଲି କଷ୍ଟମର୍ ଅଛନ୍ତି ହଁ ଅଛି କେତେ ନେବେ ହଉ ହଉ କାହାକୁ ପଠାଇବି ନା ଆପଣ ଆସିବେ ହଉ ହଉ କେତେବେଳେ ଆସିବେ ହଉ ଠିକ୍ ଅଛି ହେଲେ ମୋର ଦୋକାନ ଗହଳି ଅଛି ପରେ କଲ୍ କରିବି ହଉ ହଉ